ଭାରତର ଦେଶରେ ଆମେ ତିରୁପତି ବାଲାଜୀ ଯାଇଥିଲୁ ଆନ୍ଧ୍ରପ୍ରଦେଶ ଆମେ ସାଙ୍ଗସାଥି ଆମେ ତିରୁପତୀ ବାଲାଜୀ ଯାଇଥିଲୁ ସେଇଠି ଆମେ ପ୍ରାୟ ଚାରି ଦିନ ରହିଥିଲୁ ଆମ ସାଙ୍ଗ ଆମେ ସାଙ୍ଗସାଥି ଚାରି ପାଞ୍ଚ ଦିନ ଯାଇ ରହିଥିଲୁ ହୋଟେଲ୍ରେ ରହିଲୁ ଏଇଠୁ ବାଇକ୍ରେ ହେଇ ଯାଇଥିଲୁ ବାଇକ୍ରେ ଆମେ ଯାଇ ଚାରି ପାଞ୍ଚ ଦିନ ରହିଲୁ ସେଇଠି ସେଇଠି ଯାଇ ଚାରି ଆମେ ସାଙ୍ଗ ପାଞ୍ଚ ସାତ ହେଇ ଯାଇଥିଲୁ ସାଙ୍ଗସାଥି ହେଇ ଯାଇ ତିରୁପତୀରେ ରହିଲୁ ତିରୁପତୀ ବାଲାଜୀ ଦର୍ଶନ କଲୁ ଦର୍ଶନ କଲା ପରେ ପ୍ରାୟ ଦଶ ବାର ଦିନ ସେଠି ରହିଲୁ ସେଠି ରହିଲା ପରେ ଆମେ ସାଙ୍ଗସାଥି ବୁଲିଲୁ ଚିକେନ୍ ମଟନ୍ ଖାଇ ତିରୁପତି ବାଲାଜୀକୁ ଦର୍ଶନ କଲୁ ଦର୍ଶନ କଲା ପରେ ବୁଲିଲୁ ବୁଲିକିରି ଆସ ଫେର୍ ବାଇକ୍ ଯୋଗେ ଆମେ ଆମ ଓଡ଼ିଶା ଫେରିଥିଲୁ